ହଁ ଆମେ ଟିଭି ଖବରକାଗଜ ବିଜ୍ଞାନରୁ ଆମେ କିଛି ଶିଖି ପାରିଥାଉ ଟିଭିରେ ସମାଚାର ଦେଲାବେଳେ ଆମେ କେତେକଣ ଶିଖିଯାଉ ଓ ମାକ୍ସ ପିନ୍ଧ କରୋନା ଆସିଛି ଛିଙ୍କିଲେ ମାନେ କୁ ହେବ ଥଣ୍ଡା କାଶ ଦୂରେଇ ରୁହ ଯାହାଠି ହୋଇଛି ଆଉ ଯାହା ଡାଇରିଆ ହେଲା ମନେକର ଟିଭିରେ ଦେଖେଇଲା କେଉଁ ମେଡ଼ିସିନ ଆଣିକି ଖାଅ କେଉଁଠି ଯାଅ କେମିତି ସଚେତନ ରହ ନିର୍ମଳ ପାଣି ପିଅ ତା'ପରେ ଯେଉଁ ଟିଭିରୁ ତ ଆମେ ବ୍ରେକ୍ ଟା ଦେଲେ ଦେଖୁ ଆଉ ସିରିଏଲ୍ ବି ଦେଖୁ ଯେଉଁଟା ବନ୍ଦ କରିକି ରଖେ ବି ତାକୁ ଦେଖୁ ଆଉ ସିରିଏଲ୍ ବି ଦେଖୁ ସିରିଏଲ୍ ଦେଖିବୁ ତା'ପରେ ଯେତେବେଳେ ଦେବ ସବୁ ବିଜ୍ଞାନ ବିଷୟରେ ଦେବ ସେରା ବି ଦେଖୁ ଆମେ ସବୁ ଜାଣୁ ପୃଥିବୀ ସୃଷ୍ଟି ହେଲା କେମିତି ପ୍ଲାନେଟୋରିୟମ୍ ତା'ବିଷୟରେ ବି ସବୁ ଦେଖୁ ତା'ପରେ ସବୁତ ଯେଉଁଥିପାଇଁ ସବୁ ସେହି ବ୍ରେକ୍ ଟାଇମରେ କ'ଣ ଭଲ ଭଲ ଜିନିଷ ମିଳିଲା ଔଷଧ ମେଡ଼ିସିନ କେଉଁଠି ଯାହା ତ ଗୋଟିଏ ଚଦର ନଲଗାଇ ଆଜବେଷ୍ଟ ନଲଗାଇ ସେଥିରେ ଆଡ଼ଭଟାଇଜ୍ କରେ ଆଡ଼ଭଟାଇଜ୍ କଲେ ଆମେ ହିଁ ଟିଭିରୁ ହିଁ ସବୁ ହିଁ ଜାଣିପାରୁ